ମୁଁ ଅନ୍ୟ କଳାକାରଙ୍କର କଳାକୃତି ବିଷୟରେ ଜାଣିବା ଅଧିକ ଜାଣିବା ପାଇଁ ବହୁତ ଗୁଡ଼ାଏ ଆର୍ଟ ଗ୍ୟାଲେରୀ ପରିଦର୍ଶନ କରିଥାଏ ଏବଂ ସେଇଠି ଥିବା ପୁରୁଣା ସବୁ କଳାକୃତିକୁ ଦେଖି ନିଜେ ପ୍ରେରିତ ହୋଇଥାଏ ଏବଂ ତାକୁ ନିଜେ ଘରେ ନିଜର ତାହାକୁ ଦେଖି ନିଜେ ଘରେ ନିଜର ପ୍ରେରିତ ହୋଇକି ନିଜେ ବନେଇଥାଏ ଏବଂ ସେଗୁଡ଼ିକ ଦେଖିବା ପାଇଁ ମୋତେ ବହୁତ ଇଛା ହୋଇଥାଏ ତାକୁ ଦେଖିଲେ ମୋତେ ବହୁତ ଭଲ ଲାଗିଥାଏ ଏବଂ କଳାକୃତି ଗୋଟିଏ ଏମିତି ଜିନିଷ ଯାହାବି ଥାନ୍ତି କଳାକାର ସେ ନିଜ ହାତରେ ନିଜ ମନରୁ ଦେଇକି ସେ ହାଥରେ ବନେଇଥାନ୍ତି ଏବଂ ସେଗୁଡ଼ିକ ଦେଖି ବହୁତ ଖୁସି ଲାଗିଥାଏ ସେଗୁଡ଼ିକ ଦେଖିଲେ ମନ ଶାନ୍ତି ହେଇଥାଏ ଏବଂ ସେ କଳା ଦେଖି ନିଜେ ବି ବହୁତ ଗୁଡ଼ା କଳା ବନେଇ ହୋଇଯାଇଥାଏ ଏବଂ ସେଗୁଡ଼ାକ ଦେଖି ବହୁତ ଖୁସି ଲାଗିଥାଏ ମୁଁ ସେଗୁଡ଼ାକ ଦେଖିବା ପାଇଁ ବହୁତ ପରିଦର୍ଶନ କରିଛି ବହୁତ ଗୁଡ଼ାଏ ଆର୍ଟ ଗ୍ୟାଲେରୀ ପରିଦର୍ଶନ କରିଛି